ଏବେ ମୁଖ୍ୟତଃ ଓଡ଼ିଆ ଭାଷା ଆମେ ଯେଉଁଠି କହୁଛେ ଲୋକମାନେ ଆମକୁ ମୂର୍ଖରେ ଗଣିତ ବୋଲି କହୁଛନ୍ତି ଏବେକା ଦୁନିଆରେ ଓଡ଼ିଆ ଭାଷା ଯଦି ଆମେ ନ କହି ପାରୁଛେ ଆମକୁ ସରକାରୀ ଚାକିରି ମିଳିବା ବହୁତ କଷ୍ଟଦାୟକ

ହିନ୍ଦୀ ଲୋକ ବି ଆମ ଓଡ଼ିଆ ଭାଷାକୁ ଗୁରୁତ୍ୱପୂର୍ଣ୍ଣ ଦେଉଛନ୍ତି ଓଡ଼ିଆ ଶିଖିବା ଓଡ଼ିଆ କହିବା ଆମ ପାଇଁ ବହୁତ ଗର୍ବର କଥା କିନ୍ତୁ ଏବେକା ଦୁନିଆରେ ଭାବୁଛନ୍ତି ଆମେ ଯଦି କେଉଁଠି ଓଡ଼ିଆ କହୁଛେ ତ ଲୋକମାନେ ଆମକୁ ମୂର୍ଖ ବୋଲି ଗଣନା କରୁଛନ୍ତି ଓଡ଼ିଆ ଏକ ମାତୃଭାଷା ଓଡ଼ିଆ ଭାଷା ଆମର ଶ୍ରେଷ୍ଠ ଭାଷା ବୋଲି

ତେଣୁ ଆମର ଓଡ଼ିଆ ଭାଷା ବହୁତ ଗୁରୁତ୍ୱପୂର୍ଣ୍ଣ